ହଁ କହ ଯିବା ଦେଖିକି କୁଆଡ଼େ ଆଉ ଏଇ ଝାର୍ସୁଗୁଡ଼ା ଆଡ଼େ ଯୋଉ ବାଲିଯାତ୍ରା ହେଉଛି ନା ଏଇଆଡ଼େ ଚାଲୁନୁ ଏଇଆଡ଼େ ଚାଲୁନୁ ଯାଆନ୍ତେ ତୋ'ର୍ ତ କାଇଁ ଭାରି ମନ ଯିବା ପାଇଁ ସେଦିନରୁ ସେଦିନରୁ ଡ଼ାକୁଛି ଯିବା ପାଇଁ ଯାଉନୁ ଆଜି ଡ଼ାକୁଛୁ ଚାଲ୍ ଯିବା ବୁଲି ବୋଲି ଚାଲ୍ କୋଉ ଦିନ ତୋତେ ଜୋର ସୁବିଧା ହେଉଛି ଚାଲ୍ ଯିବା ଠିକ୍ ଠାକ୍ କର୍ ଡେଟ୍ ଫିକ୍ସ କର୍ ତ ସେଇଦିନ ଯିବା ସେ ହେବ କି ଡ଼େଟ୍ ଫିକ୍ସ୍ କରିବୁ ପୁଣି କଣ କ'ଣ କ'ଣ ହୁଁ ହୁଁ ହୁଁ ହୋଟେଲ୍ ବୁକ୍ କରିବା ହେଲା ରୋଷେଇ କରିକି ହେଠି କିଏ ଖାଇବ ଛୁଆପିଲା ନେଇକି ହୋଟେଲ୍ ବୁକ୍ କରିଦେବା ହୁଁ ରହି ବୁଲାବୁଲି କରିକି ଆସିବା ସବୁ ଜାଗା ଦେଖିବା ଛୁଆଙ୍କୁ ଦେଖେଇବା ଆଉ ଏଠୁ ରୋଷେଇ କରିବୁ କେତେବେଳେ କେତେବେଳେ ହୋଟେଲ୍ ଖାଇବୁ ରୋଷେଇ ହୁଁ ହୋଟେଲ୍ ବୁକିଂ କରିକି ଏଠି ରହିକି ଖାଇବା ପିଇବା ଆଉ ବୁଲି ବୁଲାକି ଆସିବା କୋଉ ଦିନ କହ ଆଉ ଫିକ୍ସ କରିବା ଡେଟ୍ ଡିସେମ୍ବର୍ ପଚିଶି ଯଦି କୌଣସି ଶସ୍ତା ଜିନିଷ ଛୁଆ ତ ଦେଖିବେନି ଶସ୍ତା ଜିନିଷ କହିବେ ଏଟା ନେବୁ ଏଟା ନେବୁ ଯାହା ମିଳିବ ସେ

ହଁ ଛୁଆ ଯାହା ଚାହିଁବେ ସେଇ ଆଣିବା ଆଉ ଆମେ ଆଉ କ'ଣ ଆମର ବୟସ ଆଣିବା ଜିନିଷ କିଣିକି ଛୁଆ ଛୁଆଙ୍କ ଲାଗି ଯାତ୍ରା ଆମର ଆମ ଲାଗି କ'ଣ ଯାତ୍ରା ଛୋଟ ଛୁଆ ଯାତ୍ରା ସେମାନେ ଖୁସିରେ ଆମେ ଖୁୁସି ଆମେ ଖାଲି ସାଙ୍ଗରେ କ'ଣ ଗୋଟେ ଖୁସି ଲାଗିବ ଗୋଟେ ପରିବାର ଯାଇ ହେଉନି ଦୁଇ'ଟା ପରିବାର ଗଲେ ଭଲ ଲାଗିବ ସେଇଥିପାଇଁ ବୋଲି ଯିବା କଥା ନହେଲେ ଆଉ ତୁ କହିଲୁ ମାନେ ମୁଁ ସେଇଥିପାଇଁ ରାଜିହେଲି ତୁ ହଉ ରହୁଛି ତାହେଲେ ହାଁ